ହ୍ୟାଲୋ ଆଜ୍ଞା ନମସ୍କାର ଆଜ୍ଞା ଏଇଟା ମୁନ୍ ହୋଟେଲ ଲାଗିଛି କି ହଁ ଆଜ୍ଞା ମୁଁ ଚିତ୍ତରଞ୍ଜନ ନାୟକ କହୁଥିଲି ଆଜ୍ଞା କ୍ଷୀରସେରାରୁ ହଁ ହଁ ଆଜ୍ଞା ମୋତେ ଆଜି ଦୁଇଟାରେ ଭାତ ଡାଲି ସାଲାଡ୍ ଆଉ ଦହି ଟିକିଏ ଦରକାର ଥିଲା ଆଜ୍ଞା ଆପଣଙ୍କର ପଠାଇଦେଇ ପାରିବେ କି ଆପଣ ହଁ ଆଜ୍ଞା ଆଜ୍ଞା ମୋତେ କ'ଣ ଆପଣଙ୍କର ରିହାତି ଅଛି କି ହୋଟେଲରେ ଆପଣଙ୍କ ହୋଟେଲରେ କ'ଣ କହିଲେ ଆଜ୍ଞା ଦୁଇଟା ଅର୍ଡ଼ରରେ ତିରିଶ ଟଙ୍କା ରିହାତି ଅଛି ନାଇଁ ଆଜ୍ଞା ଥାଉ ମୋତେ ମୋ' ଅର୍ଡ଼ର ଖାଲି ପଠାଇ ଦିଅନ୍ତୁ ମୋତେ ଦୁଇଟା ଇଚ୍ଛା ନାହିଁ କିଛି ଦରକାର ନାହିଁନ ହଁ ଆଜ୍ଞା ଆଜ୍ଞା ଜାଗାଟା ହେଉଛି ଦହ୍ୟା ବସ୍ ଷ୍ଟାଣ୍ଡ ମୋତେ ଟିକିଏ ଜଲ୍ଦି ପଠାଇଦେବେ ଆଜ୍ଞା ମୋତେ ଟିକିଏ ଜୋର୍ରେ ଭୋକ ହେଉଛି ହଁ ଆଜ୍ଞା ରହଲି